ଗାୟକ ମାନଙ୍କର ସାଧାରଣତଃ ଭୁଲ ଅଟେ କି ସେମାନେ ଗୀତ ଗାଇଲା ବେଳେ ଲୋକ ମାନଙ୍କର ଗହଳି ଦେଖି ଆପେ ଆପେ ବ୍ୟସ୍ତ ବିବ୍ରତ ହୋଇ ଗୀତ ମଧ୍ୟ ଭୁଲିଯାଇଥାନ୍ତି ତେଣୁ କରି ତାଙ୍କ ଗୀତ ଶୁଣିବାକୁ ମଧ୍ୟ ଭଲ ଲାଗିନଥାଏ ଲୋକମାନଙ୍କୁ ଏବଂ ଶୀତଦିନେ ପ୍ରାୟତଃ ଗାୟକ ମାନେ ଗାୟକ ମାନଙ୍କର ତଣ୍ଟି ରୁଗ୍ଧ ହୋଇଯାଥାଏ ଯାହାଦ୍ୱାରା କି ତାଙ୍କ ସ୍ୱର ଭଲସେ ସୁଭିନଥାଏ କୌଣସି ଲୋକମାନଙ୍କ ପାଖରେ ଭଲ ସେ ପହଁଞ୍ଚି ପାରିନଥାଏ ଯାହାଫଳରେ କି ସିଏ ସୁନ୍ଦର ଭାବେ ଗୀତ ଟି ଗାଉଥିଲେ ମଧ୍ୟ ଲୋକମାନଙ୍କୁ ଶୁଣିବାପାଇଁ ଭଲ ଲାଗିନଥାଏ ଏବଂ ଗାୟ କିଛି ଗାୟକ ମାନଙ୍କ ପାଖରେ ଅର୍ଥରାଶିର ଅଭାବ ଥିବାରୁ ସେମାନେ ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ରର ନିୟଜି ଆୟୋଜିତ କରିପାରିନଥାନ୍ତି ତେଣୁ କରିକି ତାଙ୍କ ଗୀତରେ ସେହିଟା ମଧ୍ୟ କୁପ୍ରଭାବ ପକାଇ ଥାଏ ଆମର ଗାୟକ ମାନଙ୍କର ଉପଯୁକ୍ତ ପ୍ରଶିକ୍ଷଣ ଦେଲେ ଗାୟକ ମାନେ ଅଧିକ ଉନ୍ନତି କରିବେ ବୋଲି ଆମେ ଆଶା କରୁଛୁ